ଆପଣ କୋଉ ବ୍ରାଣ୍ଡ୍ ର ନେବେ ଏଠି ସବୁପ୍ରକାର ବ୍ରାଣ୍ଡ୍ ଅଛି ଆମ ସ୍ପରକିରେ ହେଉଛି ଜିନ୍ସ ନେବେ ନା ଆପଣ ସାର୍ଟ ନେବେ ସ୍ପରକିରେ ଜିନ୍ସରେ ଶହେ ପରସେଣ୍ଟ ଆମର ତିରିଶ ପରସେଣ୍ଟ ଡିସକାଉଣ୍ଟ ଆସିବ ସ୍ପରକି ସୁଟ୍ଟା ଏବେ ଆମର ଚାଲିଛି ସ୍ପରକିରେ ପୂରା ହାଇ ବ୍ରାଣ୍ଡ୍ଟା ଆମର ଚାଲିଛି ପନ୍ଦରଶହରୁ ତିରିଶ ପରସେଣ୍ଟ ଡିସକାଉଣ୍ଟ ମିଳିବ ଆପଣଙ୍କୁ ଆପଣ ଆଉ ଏଇ ଜିନ୍ସଟା ଆପଣ ଏଇଟା ହେଉଛି ଆମର ଡାର୍କ କଲର୍ ଏଇଟା ହେଉଛି ଆମର ଆସିବ ବାରଶହ ଟଙ୍କାରେ ଏ ପୂରା ପ୍ରାଇସ୍ଟା ହ୍ୱାଇଟ୍ଟା ଆସୁଛି ଏଇଟା ଟିକିଏ କମ୍ ରେଟ୍ରେ ଆସିବ ଏଇଟା ହେଉଛି ଟିକିଏ ନନ୍ବ୍ରାଣ୍ଡ୍ ଏଇଟା ତଥାପି ନଅଶହ ଭିତରେ ଆସିବ ବ୍ଲାକ୍ଟା ଅଛି ତେରଶହ ପଚାଶ ଆପଣଙ୍କୁ ତିରିଶ ପରସେଣ୍ଟ ଡିସକାଉଣ୍ଟ ମିଳିବ ଆଉ କିଛି ଦରକାର ଟି ସାର୍ଟ ବ୍ରାଣ୍ଡ୍ ବ୍ରାଣ୍ଡ୍ ଦରକାର ବ୍ରାଣ୍ଡ୍ମାନେ ସ୍ପରକିର ବ୍ରାଣ୍ଡ୍ ଦରକାର ବ୍ରାଣ୍ଡ୍ ଟା ଟୋଟାଲ୍ ଆମ ଆମ ଦୋକାନରେ ସବୁଠୁ ହାଇ ବ୍ରାଣ୍ଡ୍ ହେଉଛି ଗୋଟେ ସୁଟ୍ର ପ୍ରାଇସ୍ ଆସିବ ଅଠରଶହ ତା ଉପରକୁ ଆମେ ଆଉ ବ୍ରାଣ୍ଡ୍ ଦେଖେଇ ପାରିବୁନି ଅଧିକା ଦୁଇହଜାର ପ୍ଲସ୍ ଆସିବ ଆପଣଙ୍କୁ ନେବେ ହଁ ଦୁଇ ହଜାରରୁ କୋଡ଼ିଏ ହଜାର ଭିତରେ ସ୍ପରକିର ସୁଟ୍ ଆସିବ ହାଇ କ୍ୱାଲିଟି ପୂରା ହାଇ କ୍ୱାଲିଟି ହଁ ସ୍କାର୍ଚ୍ଚର ତ ବହୁତ ଷ୍ଟାଇଲ୍ ହାଇ ବ୍ରାଣ୍ଡ୍ ମାନେ ବହୁତପ୍ରକାର ଷ୍ଟାଇଲ୍ ଆସିବ ଏ ଏଇ ଆଇସ୍ କଲର୍ଟା ତ ଏଇ ଆଇସ୍ କଲର୍ଟା ଆପଣଙ୍କର ପୂରା ଫିକ୍ସ ରେଟ୍ଟା ଆସୁଛି ତେଇଶଶହ ଟଙ୍କା ତେଇଶଶହ ସେଥିରୁ ଆମେ ଥାର୍ଟି ପରସେଣ୍ଟ ଡିସକାଉଣ୍ଟ ଦେବୁ ଅପଣଙ୍କୁ ଆପଣ ସାର୍ଟ ସାର୍ଟ ରେ କିଛି ନେବେ ସାର୍ଟରେ ଆମର କେମତି ନେବେ ଷ୍ଟ୍ରେଚେବୁଲର ନେବେ ନା ଇ ମେଜରର ଲେବେ ଷ୍ଟେଚେ ଷ୍ଟ୍ରେଚେବୁଲ ବ୍ରାଣ୍ଡ୍ ବ୍ରାଣ୍ଡ୍ ନେବେ ଆପଣ ଭଲ ବ୍ରାଣ୍ଡ୍ ଆମ ସୋରୁମ୍ରେ ସବୁଠୁ ଭଲ ବ୍ରାଣ୍ଡ୍ ମାନେ ସ୍ପରକିର ଆସିଛି ମାନେ ଆସିଚି ମେଫ୍ଲେୟାର କଟନ୍ ନେବେ ନା ଆପଣ ଷ୍ଟ୍ରେଚେବୁଲ୍ ବାଲାଟା ନେବେ ଏଇ ଦେଖନ୍ତୁ ଏଗୁଡ଼ାକ ଦେଖନ୍ତୁ ଏଗୁଡ଼ାକ ଆସୁଛି ଏଆର ଫୁଲ୍ ପ୍ରାଇସ୍ ଆସୁଛି ନଅଶହଟଙ୍କା ଏଇଟା ହେଉଛି ସ୍ପରକିରେ ସେଇଟା ହେଉଛି ମେଫ୍ଲେୟାର ଆଉ ଜିନ୍ସ ଟା ଆପଣ ନେବେ ନା ନେବେନି ମୋତେ କୁହନ୍ତୁ

କୋଉଥିରେ ଦେଖିଛନ୍ତି କୋଉଥିରେ ଅଧିକା ଦେଲି ଏଇ ଷ୍ଟ୍ରେଚେବୁଲ ଦେଖନ୍ତୁ ଏଇ ଏଇ ଏଇଟା ଦେଖନ୍ତୁ ଏଇଟା ଦେଖନ୍ତୁ ଏହାର ଫୁଲ୍ଦାମ୍ ଆସୁଛି ପନ୍ଦରଶହ ଟଙ୍କା ଏଇଟା ସବୁଠୁ ହାଇୟାର ଡ୍ରେସ୍ ଆମ ସୋରୁମ୍ ର

ହଁ ଅପଣଙ୍କ ପାଇଁ ବ୍ଲେଜର୍ ଅଛି ବ୍ଲେଜର୍ ଜିନ୍ସ ଟାଇପ୍ ର ବ୍ଲେଜର୍ ଅଛି କୁର୍ତ୍ତା ଅଛି ଆପଣ କୋଉ ଟାଇପ୍ ର ନେବେ ବ୍ଲେଜର୍ଟା ଏହି ଦେଖନ୍ତୁ ବ୍ଲାକ୍ ଅଛି ଗ୍ରୀନ୍ ଅଛି ୟେଲୋ ଅଛି ଏ ବ୍ଲାକ୍ ଟା ଅଛି ଏଇ ଏହାର ଫୁଲ୍ ପ୍ରାଇସ୍ ଅଠରଶହ ଟଙ୍କା ଆସୁଛି ଆଉ ଏହାକୁ ଆମେ କୋଡ଼ିଏ ପରସେଣ୍ଟ ଡିସକାଉଣ୍ଟ ଦେଇପାରିବୁ ଟ୍ୱନ୍ଟି ପରସେଣ୍ଟ ବ୍ରାଉନ୍ଟା ସେଇ ସେଇ ଏକା ରେଟ୍ରେ ଆସୁଛି ଆଉ ଶହେ ଅଧିକା କମ୍ ଆସୁଛି ଏଇ ଦେଖନ୍ତୁ ଏହି ଦେଖନ୍ତୁ ଏଇ ମାନେ ଆମର ମାନେ ବ୍ଲୁ କଲର୍ କୁର୍ତ୍ତାଟା ଦେଖନ୍ତୁ ଗ୍ଲେଜିଂ ବାଲା କଲର୍ ୟା ପ୍ରାଇସ୍ଟା ଆସୁଛି ଏ ପ୍ରାଇସ୍ଟା ଆସୁଛି ବାରଶହ ତିରିଶ ବାରଶହ ତିରିଶ ଅଛି ଆମେ ଆକୁ ପନ୍ଦର ପରସେଣ୍ଟ ଡିସକାଉଣ୍ଟ ଦେଇପାରିବୁ ଆଉ ଆପଣଙ୍କୁ ସେ ଆଇସ୍ କଲ୍ ଏଇ ଆଇସ୍ କଲର୍ ସୁଟ୍ ଦରକାର ତ

ହଉ ଇଏ ଆଇସ୍ କଲର୍ ସୁଟ୍ଟା ଆଉ ଇଏ ବ୍ଲେଜର୍ଟା ଆଉ ଇଏ ଷ୍ଟ୍ରେଚେବୁଲ୍ର କପଡ଼ାଟା ତ ସାରେ ଆପଣଙ୍କର ପେକ୍ ହଉ ମୁଁ କେତେ ପଢ଼ି କହୁଛି ଓ ଏଇ ଆପଣଙ୍କର ଟୋଟାଲ୍ ଆସିଲା ଚାରିହଜାର ତିନଶହ ଟଙ୍କା